ରାନ୍ଧିବା ଯେହେତୁ ମୋର ଭାରି ପ୍ରିୟ ତେଣୁ ଆମର ପାରମ୍ପରିକ ରୋଷେଇ ମୁଁ ସବୁ କରିବାକୁ ଭଲ ପାଏ ଆଜିକାଲି ର ସାଧାରଣ ରୋଷେଇ ହେଲା ପନିର୍ ଯେଉଁଟା ପିଲାମାନେ ଖୁବ ଭଲ ପାଆନ୍ତି ତା ଛଡ଼ା ଚିଙ୍ଗୁଡ଼ି ମାଛ ଚିକେନ୍ ଏହିସବୁ ରାନ୍ଧିବାକୁ ମୁଁ ବହୁତ ଭଲ ପାଏ ଏହିସବୁ ରୋଷେଇ ଗୁଡ଼ିକ ଭଲ ଲାଗେ କାହିଁକିନା ଏହି ସବୁ ଖୁବ କମ ସମୟରେ ହୋଇପାରେ